ହ୍ୟାଲୋ ମ୍ୟାଡ଼ାମ ନମସ୍କାର ଆମ ସମାଜରେ କିଛି ଉନ୍ନତି ପାଇଁ ଆପଣଙ୍କ ପାଖକୁ ମୁଁ ଫୋନ କରିଥିଲି ଆମର ନାଳ ନର୍ଦମା ସବୁ ଅସୁବିଧା ଏମିତି ହେଲା ସେଥିଲାଗି ଆମ ଲୋକମାନଙ୍କର ଅସୁବିଧା ସମ୍ମୁଖୀନ ହେଉଛନ୍ତି ମୁଁ ପଞ୍ଚାୟତର ଆମ ଗାଁର ସୁବିଧା ନାହିଁ ଆଜ୍ଞା ଆଉ ଆମର ପୋଖରୀ ମାନେ ଏହିଠି ଗାଈ ଗୋରୁ ବୁଲୁଛନ୍ତି ସେହିଠି ଲୋକମାନେ ବି ଲୁଗା ସଫା ସୁଫି କରୁଛନ୍ତି ଗାଧୋଉଛନ୍ତି ସେଥିରେ ଅଲଗା ଗାଈ ଗୋରୁଙ୍କ ପାଇଁ ଅଲଗା ପୋଖରୀଟେ ଖୋଳିବା ପାଇଁ ଆମେ ଚାହୁଁଛୁ ଆମର ବହୁତ ଅସୁବିଧା ହେଉଛି ରାସ୍ତା ଘାଟରେ ମାନେ ଗଛ ପତ୍ର ନାହିଁ ଲୋକମାନେ ଖରା ମାନେ ଯାଇକି ଛିଡ଼ା ହୋଇ ପଡ଼ୁଥିଲେ ଏବେ ଗଛ ତ ନାହିଁ ଖରାରେ ଅସୁବିଧା ହେଉଛି ଲୋକମାନଙ୍କର ସେଥିପାଇଁ ଆପଣ କିଛି ସହାୟତା କରନ୍ତୁ ମ୍ୟାଡ଼ାମ ଆହୁରି ବି ଗୋଟିଏ ଅସୁବିଧା ଅଛି ପିଲାମାନେ ବିଦ୍ୟାଳୟକୁ ଯିବା ବାଟରେ ବି ରାସ୍ତା ଠିକ ନାହିଁ ରାସ୍ତା ଆବଡ଼ା ଖାବଡ଼ା ଅଛି ପିଲାମାନେ ଝୁଣ୍ଟିକି ପଡ଼ିଯାଉଛନ୍ତି ଆଜ୍ଞା ଏ ସବୁ ତ ପ୍ରୋବ୍ଲେମ୍ ହେଉଛି ଆଉ ଗୁହାଳ ନାହିଁ ଗାଈଗୋରୁଙ୍କ ପାଇଁ ଗୁହାଳ ସୁବିଧା ପାଇଁ ନିହାତି ଦରକାର ଗାଈ ଗୋରୁ ଯେଉଁଠି ଆମେମାନେ ସେହିଠି ରହିଲେ ଆମକୁ ଅସୁବିଧା ହେଉଛି ତା ସହିତ ଗାଈ ଗୋରୁଙ୍କୁ ବି ଅସୁବିଧା ହେଉଛି ଗାଈ ଗୋରୁଙ୍କ ପାଇଁ ନିହାତି ଗୋଟିଏ ଗୁହାଳ ଦରକାର ଆମର ନିହାତି ତା ପରେ ଆମର ଅସୁବିଧା ବହୁତ ଅସୁବିଧା ଆହୁରି ବି ଗୋଟିଏ ମ୍ୟାଡ଼ାମ ଆମର ପ୍ରୋବ୍ଲେମ୍ କଣ ମଣିଷ ଆମେ ପଇସା ପତ୍ର ସିନା ପାଖରେ ହେଲେ ଆମେ କିଛି କରିପାରିବା ପଇସା ପତ୍ର ବହୁତ ପ୍ରୋବ୍ଲେମ୍ ଲାଗି ରହିଛି ଗାଁରେ ବି ଲୋକମାନଙ୍କର କାମ ହିଁ ମିଳୁନି କାମ ମିଳିଲେ ସିନା କାମ କରିକି ଲୋକ ରୋଜଗାର କରି କିଛିଟା ଉନ୍ନତି କରିବେ ତା ପରେ ସଠିକ ଘର ନାହିଁ ଟିକେ ରହିବା ପାଇଁ ଲୋକଙ୍କ ଜାଗା ନାହିଁ ଅସୁବିଧା ବହୁତ ହେଉଛି ସେଥିଲାଗି କିଛି ଯଦି ଆପଣଙ୍କ ଦ୍ୱାରା ସମାଜରେ କିଛି ଉନ୍ନତି ହୋଇପାରନ୍ତା ଆପଣ ଯଦି କିଛି ଲୋନ୍ ଭଲ ମନ୍ଦ ପଇସା ପତ୍ର ୟେରେ ସାହାଯ୍ୟ କରିପାରନ୍ତେ

ମ୍ୟାଡ଼ାମ ଆଉ ଗୋଟିଏ ଅସୁବିଧା ହେଉଛି କଣ ନଳକୂପ ଆମର ଗାଁରେ ଗୋଟିଏ ସମାନ ଅଛି ଆମର ଦୁଇଟା ଅଛି ଆଉ ଲୋକମାନେ ତ ଚାଳି ପାଇଁ ହଇରାଣ ହେଉଛନ୍ତି ସେଥିଲାଗି ନଳକୂପ ସୁବିଧା ନ କଲେ ଗୋଟିଏରେ ନଳକୂପରୁ ସମସ୍ତେ ପାଣି ନେଇକି ସେଇଠି ଇଏ କଲାବେଳକୁ ସମସ୍ତ ହେଉଛି ପାଣି ରହିବା ପାଇଁ ଯିବା ପାଇଁ ଜାଗା ନାହିଁ ସୁବିଧା ନାହିଁ ସେଥିପାଇଁ ଯେ ଆମର କିଛି ଉପକାର ଆପଣ କଲେ ଆମ ଘରେ ହେବୁ